ମୋର ପ୍ରିୟ ଋତୁ ହେଲା ଶୀତ ଋତୁ କାହିଁକିନା ଏହି ଶୀତ ଋତୁରେ ଆମେ ଶୀତ ଦାଉରୁ ରକ୍ଷା ପାରିବା ପାଇଁ ବିଭିନ୍ନ ପ୍ରକାର ବସ୍ତ୍ର ପରିଧାନ କରିଥାଉ ତ ସେହି ଋତୁରେ ଆମକୁ ତଟକା ପରିବା ମିଳିଥାଏ ଫ୍ରେସ୍ ପରିବା ମିଳିଥାଏ ଆଉ ସେହି ଋତୁରେ ଆମେ ଖରାର ସମ୍ମୁଖୀନ ହୋଇନଥାଉ ବର୍ଷାର ସମ୍ମୁଖୀନ ହୋଇନଥାଉ ଖରା ବର୍ଷା ଠାରୁ ଦୂରରେ ରହିବା ପାଇଁ ଶୀତ ଋତୁ ଶୀତ ଋତୁଟା ମୁଁ ବହୁତ ଭଲପାଏ ସେଥିପାଇଁ କି ଖରା ପଡ଼ିନଥାଏ ଯାହାଫଳରେ କି ଆମେ ଯେକୌଣସି କାମ କଲେ ବି ଆମେ କାମରେ ଶୀଘ୍ର ହାଲିଆ ହୋଇନଥାଏ ସେ କାମ ଦୀର୍ଘ ସମୟ ପାଇଁ ଚାଲୁ ରହିଥାଏ ଆଉ ବର୍ଷା ଋତୁରେ ମୋ ଭଳି ବି ଏହି ବର୍ଷାରେ ଓଦା ହୋଇକି ଆମେ କାମ କରୁନଥାଉ ଏ ବର୍ଷା ଆଉ ଖରାରୁ ରକ୍ଷା ପାଇବା ପାଇଁ ଶୀତ ଋତୁ ଶୀତ ଋତୁ ଏ ସେଥିପାଇଁ ଭଲ ଲାଗେକି ଶୀତ ଋତୁରେ କାମଟା ଜଲ୍ଦି ହୋଇଥାଏ ବି ବହୁତ କିଛି କାମ ହୋଇଥାଏ ବି ଶୀତ ଋତୁ ଏଥିପାଇଁ ଭଲ ଲାଗେ ଶୀତ ଋତୁରେ ପନିପରିବା ଶସ୍ତା ହୋଇଥାଏ ବି ଫ୍ରେସ୍ ହୋଇଥାଏ ବି ଶୀତ ଋତୁରେ ଚାରିଆଡ଼େ ଲୋକମାନେ ନିଆଁ ଲଗାଇ ଗୋଟିଏ ଜାଗାରେ ବସି ଆଲୋଚନା କରିଥାନ୍ତି କଥାବାର୍ତ୍ତା ହୋଇଥାଆନ୍ତି ଶୀତ ଋତୁରେ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥାଏ ଶୀତ ଋତୁରେ ଆମେ ବହୁତ କିଛି କରିଥାଉ